ମୁଁ ପ୍ରଦର୍ଶନ କରୁଥିବା ଗୀତ କିମ୍ବା ଡାନ୍ସକୁ ମୁଁ ୟୁଟୁବରେ କି କଲ୍ ରେକର୍ଡିଙ୍ଗରେ ରଖିକି ମୁଁ ମୋର ପ୍ରଦର୍ଶନ କରୁଥିବା ଷ୍ଟେଜ୍ ଉପରେ ଗୀତକୁ ବାଛିଥାଏ ଓ ମୋ ଗୀତ ଯେମିତି ମୋତେ ମାନିବ ସୁଟ୍ କରିବ ମୁଁ ସେଇ ଟାଇପର ଗୀତ ହିଁ ବାଛେ ତ ମୁଁ ଦେଖେ ବହୁତ ଟାଇପର ଲୋକମାନେ କେମିତି ବାଛନ୍ତି ତାଙ୍କୁ ମୁଁ ଜଜ୍ କରିକି ମୁଁ ନିଜେ ନିଜେ ପରଫର୍ମାନ୍ସ କରୁଥିବା ଗୀତକୁ ବାଛିଥାଏ ଏହାଦ୍ୱାରା ମୋତେ ବହୁତ ସାଟିସ୍ଫାଏ ଲାଗିଥାଏ ମୁଁ କିପରି ମୋ ବେଷ୍ଟ ଦେଇପାରିବି ସେପରି ସେଇ ଟାଇପର ଗୀତକୁ ମୁଁ ବାଛେ ବା ରେକର୍ଡିଙ୍ଗ ମୁଁ ରେକର୍ଡ଼ କରୁ କରୁଥିବା ଗୀତ ଗୁଡ଼ିକୁ ମୁଁ ବାଛିକି ଦେଖେଇଥାଏ